ମୁଁ ଦିନେ ସାଇବାବାଙ୍କ ମୂର୍ତ୍ତି ତିଆରି କରିଥିଲି ଗୋଟେ ପର୍ବପର୍ବାଣୀମାନେ ସାଇବାବାଙ୍କ ଗୁରୁବାର ମୂର୍ତ୍ତିଟିଏ କରିଥିଲି ମୂର୍ତ୍ତିଟି ବହୁତ ଲୋଭନୀୟ ହୋଇଥିଲା ଆ ସେ ଏ ମୂର୍ତ୍ତିଟାକୁ ମୋତେ ବହୁତ ସମୟ ଲାଗିଥିଲା ମାନେ ଇଏ କରିବାକୁ ତିଆରି କରିବାକୁ ବାବାଙ୍କର ସେ ଯେଉଁ ବସିବାର ଫୋଟ ସେଇ ଫୋଟଟି ଅତି ଲୋଭନୀୟ ବାବାଙ୍କ ମାନେ ମୁଁ ଦିନେ ଫୋଟ ତିଆରି କଲାବେଳେ ବାବଙ୍କ କଥା ଭାବୁଥିଲି ବାବଙ୍କର ଗୋଟେ ଫୋଟ ବନେଇବି ବୋଲି ସେ ଫୋଟଟି ବନେଇବି ବନେଇବି ବୋଲି ବନେଇବି ବନେଇ ବୋଲି ବନେଇପାରିନଥିଲି ପାଞ୍ଚଗୁରୁବାର ବ୍ରତ ଯେଉଁ ପଡ଼େ ବାବଙ୍କର ସେଇ ଗୁରୁବାର ବ୍ରତରେ ବାବଙ୍କର ଫୋଟଟେ ବନେଇଲି ଫୋଟଟି ବହୁତ ଲୋଭନୀୟ ବାବଙ୍କର ଗୋଲାପଫୁଲ ବହୁତ ପସନ୍ଦ ବାବା ବସିଥିବାର ସେ ଯେଉଁ ଫୋଟ ବାବଙ୍କର ଯେଉଁ କଠଉ ସେଇ ଯେଉଁ ସନ୍ଧ୍ୟାବେଳର ଆଳତି ବାବଙ୍କର ଦେଖିଲେ ବହୁତ ଭଲ ଲାଗେ ଆ ବହୁତ ମାନେ ମନକୁ ବହୁତ ଶାନ୍ତିଲାଗେ ଆ ବହୁତ ଖୁସି ଲାଗେ ବାବଙ୍କର ସେଇ ଯେଉଁ ପାଞ୍ଚଗୁରୁବାର ବ୍ରତ ପର୍ବପର୍ବାଣି ବାବଙ୍କର ବହୁତ ଖୁସି ଲାଗେ